ଗ୍ରାମ ଅଞ୍ଚଳରେ ଯୁବପିଢ଼ି ସହରରେ ବସବାସ କରିବାକୁ ପସନ୍ଦ କରୁଥିବାରୁ ସୁଖୀ ଜୀବନସାଥି ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କାରଣ ଗାଁରେ ଚାଲିଚଳଣ ଭାଷା ଓ ସଂସ୍କୃତି ଆଉ ସଂସ୍କାରଠାରୁ ସହରରେ ସଂସ୍କାର ଓ ଚାଲିଚଳଣ ବହୁତ ଭିନ୍ନ ହୋଇଥାଏ ଗାଁରେ ଝିଅଙ୍କୁ ଯେମିତି ସଂସ୍କାର ଦିଆଯାଏ ସହରରେ ସେମିତି ସଂସ୍କାର ଦିଆଯାଏ ନାହିଁ